ଟ୍ରାନ୍ସପୋର୍ଟ ଏଜେନ୍ସିରୁକୁ କହୁଛନ୍ତି ମୁଁ ଜରିଆରୁ କହୁଥିଲି ରେଣଗୁଡ଼ା ସବୁ ଆପଣ ଗାଡ଼ି ଯେଉଁ ମୁଁ ନେଇକି ଯାଇଥିଲି ଗତ ମାସରେ କେନ୍ଦ୍ରାପଡ଼ା ଯାଇଥିଲି ଆପଣଙ୍କ ଡ୍ରାଇଭର୍ ମାସ୍କ ପିନ୍ଧିନଥିଲେ କୋଭିଡ଼୍ ସମୟ ଏବେ ଏବେ ତ ସବୁଆଡ଼େ କରୋନା ଚାଲିଛି ବିନା ମାସ୍କରେ ଆସିଥିଲେ ସେ ଆଉ ଗାଡ଼ିର ଅବସ୍ଥା ତ ନ କହିବା ଭଲ ଯେମିତି ଭାରି ଅପରିଷ୍କାର ଥିଲା ଗାଡ଼ି ଭିତର ଆଉ ଆପଣଙ୍କ ଗାଡ଼ି ସେ ଯୋଉ ଡ୍ରାଇଭରଟି ଆସିଥିଲା ତାକୁ ଆପଣ ମାକ୍ସ ପିନ୍ଧିବା ପାଇଁ କହିପେ ଯେତେଥର ଗାଡ଼ି ନେଇକରି ଆସିବ ସେ ଯେମିତି ମାକ୍ସ ପିନ୍ଧିକରି ଆସିବ ବିନା ମାକ୍ସରେ ଆସୁଛି ଆମ ପସନ୍ଦ ହେଉନି ବିନା ମାକ୍ସରେ ଆସିଲେ ଆଉ କରୋନା ଟାଇମ୍ ମାସ୍କ ନ ପିନ୍ଧିଲେ କ'ଣ ହେବ ଆପଣ ତ ନିଜେ ବୁଝିଥିବେ

ଡ୍ରାଇଭର୍ ପଠାନ୍ତୁ କିନ୍ତୁ ତାକୁ କହିବେ ସାନିଟାଇଜର୍ ବ୍ୟବହାର କରିବ ମାସ୍କ ପିନ୍ଧିବ ଆଉ ସାମାଜିକ ଦୂରତା ଯେଉଁଟା ଆମର ଅଛି ସେଟାକୁ ବ୍ୟବହାର କାମରେ ଲଗାଇବ ଯେମିତି ହେଲେ ସୋସିଆଲ୍ ଡିଷ୍ଟାନ୍ସ ଯେଉଁଟା ଆମେ କହୁଛେ ସେଟା ନରଖିଲେ ଅସୁବିଧା ହେବ ଆପଣଙ୍କ ଗାଡ଼ି ତ ମୁଁ ସବୁ ମାସରେ ହିଁ ବ୍ୟବହାର କରୁଛି ନା ଯେଉଁଠିକି ଯାଉଛି ଆପଣଙ୍କ ଗାଡ଼ି ହିଁ ନେଇକରି ଯାଉଛି ଯେତିକିଟା ହେଉଛି ଡ୍ରାଇଭର୍ ଟିକେ ବୁଝାଇକରି ପଠାଇବେ ଡ୍ରାଇଭର୍ ଭଲ ଟିକେ ବ୍ୟବହାର କଲେ ଆଉ ମାକ୍ସ୍ ପିନ୍ଧିଲେ ଆମ ପାଇଁ ଭଲ ଦେଶ ପାଇଁ ଭଲ ଅନ୍ୟମାନଙ୍କ ସମସ୍ତଙ୍କ ପାଇଁ ସେଇଟା ଭଲ ଆଉ ସାନିଟାଇଜର୍ ବି ବ୍ୟବହାର ସବୁବେଳ ପାଇଁ କରୁଥିବେ ହାତରେ